ଆମେ ଆମ ନିକଟବର୍ତ୍ତୀ ସହର କିମ୍ବା ଗାଁକୁ ବହୁତ ଥର ଯାଇଥାଉ ତାହା ଗଣି ହୋଇନଥାଏ କାରଣ ଗ୍ରାମରେ ହିଁ ସବୁକିଛି ମିଳିନଥାଏ ସମସ୍ତେ ଏବେ ସହରକୁ ହିଁ ଯିବା ପାଇଁ ଚାହାନ୍ତି କାରଣ ସହରରେ ସବୁ ସୁବିଧା ସୁଯୋଗ ମିିଳିଥାଏ ସମସ୍ତେ ତାଙ୍କର ନୀତିଦିିନିଆ କାମ ହୋଇଗଲାଣି ସକାଳୁ ଉଠୁଣୁ ତାଙ୍କର କାମ ସରାଇବା ପରେ ସେମାନେ ସହରକୁ ଯାଇଥାନ୍ତି କିଏ ସହରକୁ କାମ କରିଥାନ୍ତି କୌଣସି ଅଫିସ୍ରେ କୌଣସି ମେଡ଼ିକାଲ୍ରେ କିଏ କୌଣସି ରାସ୍ତା କାମ ମଧ୍ୟ କରିଥାନ୍ତି ଏବଂ ଲୋକମାନେ କୌଣସି ଜିନିଷ ପତ୍ର କିଣିବାକୁ ଯାଆନ୍ତି ଯେପରିକି ପନିପରିବା ପୋଷାକ କିଣିବାକୁ ମଧ୍ୟ ଯାଇଥାନ୍ତି ଆମେ ଗ୍ରାମରେ ଥିଲେ ସବୁ ସୁବିଧା ସୁଯୋଗ ମିଳିନଥାଏ କାରଣ ଗ୍ରାମରେ ଥାଇ ସବୁ ପଇସା କମେଇ ପାରନ୍ତି ନାହିଁ ଗ୍ରାମରେ ଥିଲେ କୌଣସି ଡେଭ୍ଲପ୍ ହୋଇପାରିବ ନାହିଁ ତେଣୁ ସେମାନେ ସହରକୁ ଯାଇଥାନ୍ତି ଏହି ଉଦ୍ଦେଶ୍ୟରେ ଆମେ ମଧ୍ୟ ଯାଇଥାଉ ଏବଂ ସହରକୁ ଗଲେ ଆମେ କୌଣସି ନୂଆ ଶିଖିବା ପାଇଁ ଯାଇଥାଉ ଏବଂ ନୀତିଦିନିଆ ଆମେ ସହରକୁ ପାଠ ପଢ଼ିବାକୁ ଯାଇଥାଉ କାରଣ ଏବଂ ଏବେ ଗ୍ରାମରେ ଭଲ ପାଠପଢ଼ା ହେଉନଥିବାରୁ ସମସ୍ତେ ସହରରେ ନାମ ଲେଖାଇଲେଣି ସେଇଠି ପଢ଼ିବା ପାଇଁ ଏବଂ କିଛି ନୂଆ ଶିଖିବା ପାଇଁ ସହରକୁ ଗଲେ ତାଙ୍କର ନୂଆ ଚାଳିଚଳନ ହୋଇପାରିବ ବୋଲି ସମସ୍ତେ ତାଙ୍କର ମା' ବାବା ତାଙ୍କୁ ସହରରେ ଛାଡ଼ୁଛନ୍ତି ତାଙ୍କ ପିଲାମାନଙ୍କୁ ତେଣୁ ଆମେ ମଧ୍ୟ ସହରକୁ ଯାଇଥାଉ ତାହା ଉଦ୍ଦେଶ୍ୟରେ ଏହା ହିଁ ଆମ ଉଦ୍ଦେଶ୍ୟ ଯାହାକି ଆମେ ଗ୍ରାମଠୁ ସହରରେ କିଛି ନୂଆ ଶିଖିପାରିବା ଏବଂ ଉଚ୍ଚରେ ଶିଖିପାରିବା